ଆମ ଅଞ୍ଚଳରେ କେବଳ ଚାଉଳ ଡାଲି ଜାତୀୟ ଆଉ ନଡ଼ିଆ ହଳଦୀ ଓ ବିଭିନ୍ନ ପ୍ରକାର ପନିପରିବା ଚାଷ କରାଯାଇଥାଏ ଆଉ ପନିପରିବା ଶୀତ ଦିନେ ଶୀତ ଋତୁରେ ଅଧିକ ବହୁତ ଭଲ ପନିପରିବା ଭଲ ଚାଷ ହୋଇଥାଏ ତ ସେଥିପାଇଁ ଆମ ଅଞ୍ଚଳର ଲୋକମାନେ ବେଶୀ ଶୀତଦିନରେ ବେଶୀ ପନିପରିବା ଚାଷ କରିଥାନ୍ତି ଆଉ ରହିଲା ନଡ଼ିଆ ହଳଦୀ ନଡ଼ିଆ ତ ନଡ଼ିଆ ସବୁ ଋତୁରେ ଯେଉଁ ଋତୁରେ ବି କରିବ ଭଲ ହୋଇଥାଏ ଆଉ ଚାଉଳ ଚାଉଳ ଆମର ଏ ଖରାଦିନେ ଖରା ଋତୁ ଗ୍ରୀଷ୍ମ ଋତୁରୁ ଆରମ୍ଭରେ ହୋଇଥାଏ ତ ସେହିପରି ବି କରିଥାନ୍ତି ଆଉ ଏହିପରି ଟାଇପ୍ ର ଆମର ଚାଷ କରାଯାଇଥାଏ ସବୁ ଋତୁରେ କିଛି ନା କିଛି ଚାଷ କରାଯାଇଥାଏ ସେଥିମଧ୍ୟରୁ ଆମର ପନିପରିବା ଚାଷଟା ଶୀତ ଋତୁରେ ଏତେ ବହୁତ ଭଲ ଚାଷ ହୋଇଥାଏ ଆଉ